ଗୀତ ଗାଇବାର ଗୋଟେ କଥା ମୁଁ ଗୋଟେ ମେନ୍ ରିଜନ୍ କହୁଛି କି ପରାମର୍ଶ ଏତିକି ପରାମର୍ଶ ମୁଁ ଦେଇପାରିବି ମାନେ ଗୀତ ଯାହାର ନିଜ ମନର ଇଣ୍ଟରେଷ୍ଟ ନିଜ ମନର ଇଚ୍ଛା ଥିବ ସେ ଯେକୌଣସି ଟାଇପ୍ର ବି ମାନେ ଯେକୌଣସି ଇଏରେ ବି ଗୀତ ଶିଖିପାରିବ କିଛି ନାହିଁ ବହୁତ ବହୁତ ପିଲା ଆସନ୍ତି ମୋବାଇଲରୁ ଆରାମସେ ଗୀତ ଶୁଣିକି ବହୁତ ବିଭିନ୍ନ ତାଙ୍କର ଇଚ୍ଛା ଶକ୍ତି ଇଚ୍ଛା ଶକ୍ତି ୱିଥ୍ ମେହନତ ପରିଶ୍ରମ ଆ ଦ୍ୱାରା ହିଁ ମାନେ ବହୁତ କିଛି ଚେଞ୍ଜ ହେଇଛି ମାନେ ଗୀତ ଇଏ ମାନେ ନିଜର ଇଚ୍ଛା ଶକ୍ତିଟା ନିହାତି ଥିବା ଦରକାର ତା' ପ୍ରତିଦିନ ଯାହାର ଇଚ୍ଛା ଶକ୍ତି ବ ସେ ତ ନିହାତି ପାଖରେ ପ୍ରାକ୍ଟିସ୍ କରିବ ତାଙ୍କର ଯିଏ ବି ଗୁରୁ ଅଛନ୍ତି ତାଙ୍କଠୁ ଶିଖିପାରିବ ପ୍ରତିଟି ଦିନ ମାନେ ତାହା ମାନେ ସିଏ କ'ଣ କରିବ ପ୍ରତିଦିନ ମୋବାଇଲ ହଉ ଯାହାବି ହଉ ଗୀତଟାକୁ ଦେଖିକି ସିଏ ଇନସ୍ପାୟାର ହବା ଦରକାରେ ମାନେ ସେ ଗୀତଟାକୁ ସିଏ ମାନେ ହୃଦୟରୁ ବାହାରିବା ଦରକାର ହୃଦୟରୁ ଭାବ ସେ ଗୀତଟା ସମ୍ପୂର୍ଣ୍ଣ ହେଇପାରିବ ଗୀତ ଗାଇବାର ମେନ୍ ଜିନିଷଟା ତ ମେନ୍ ଜିନିଷ ନିଜର ଇଚ୍ଛା ଶକ୍ତି ଥିବା ଦରକାର ଗଳା ଗଳାକୁ ରିହରସଲ୍ କରିବା ଦରକାର ଗଳାକୁ ନିଜ ଗଳାକୁ ନିଜେ

ନିଜେ ଯେମିତି ମାନେ କେୟାର୍ ନେବା ଦରକାର ମାନେ ଗଳାକୁ ଖରାପ କରିବା ଦରକାର ନୁହଁ ଏଟା ଏକ୍ଜାମ୍ପୁଲ କହୁଛି ସତ୍ୟଜିତ୍ ଜେନା ମାନେ ସେ କମ୍ପିଟିସନରେ ପ୍ରଥମ ପୋଜିସନ୍ରେ ଥିଲେ ପ୍ରଥମ ପୋଜିସନ୍ରେ ଥାଇକି ବି ଯେତେବେଳେ ତା' ଗଳା ଖରାପ ଗଳା ଟୋନ୍ ଚେଞ୍ଜ ହେଲା ତାପରେ ସେ ତା' ଗଳାଟାକୁ ଇମ୍ପୋଟାନ୍ସ ଦେଲେ ଆଉ ଗଳାଟାକୁ ଇମ୍ପୋଟାନ୍ସ ଦେଲା ବୋଲି ସିଏ ଆଜି ଏ ଜାଗାରେ ପହଞ୍ଚିଛି ତ ତା' ଗଳା ବହୁତ ଚେଞ୍ଜସ୍ସ ଆସିଲା ଗଳାର ବହୁତ ଚେଞ୍ଜ ତା' ଗଳାକୁ କେୟାର କରିବା ଦରକାର ଗଳାକୁ ଗାର୍ଗେଲିଂ କରିବା ଦରକାରେ ଗାର୍ଗେଲିଂ ଦ୍ୱାରା ସବୁ ଜିନିଷମାନେ ଏମିତି ଆଉ ତାହା ଦ୍ୱାରା ସବୁ ମେନ୍ ରିଜନ୍ ହେଉଛି ମଣିଷର ଇଚ୍ଛା ଶକ୍ତି ଥିବା ଦରକାର ଯାହାର ଗୀତ ପ୍ରତି ଆନ୍ତରିକ ଇଚ୍ଛା ଅଛି ସେ ହିଁ ଗୀତ ଶିଖିପାରିବ